ଆମେ ଗଛ ଲଗେଇବା ପୂର୍ବରୁ ଋତୁ ଅନୁସାରେ ସ୍ଥିର କରୁ ଯେମିତିକି ଆମର ଶୀତ ଦିନରେ କଲରା ଝୁଡୁଙ୍ଗ ବାଇଗଣ ଆଳୁ ଟମାଟ ଲଙ୍କା ଆଉ ବିନ୍ସ ଆଉ କଣ ତ ଝଟା ଆଉ କଖାରୁ ଆଉ ଇତ୍ୟାଦି ଲଗାଇଥାଉ ଆଉ ଖରାଦିନେରେ ତ ଆମେ ଲଗାଉ କି ହଳଦୀ ମୁଗ ବିରି ଆଉ ଏସବୁ ଲଗାଉ ଖରାଦିନରେ ଆଉ ବର୍ଷାଦିନରେ ଧାନଚାଷ କରୁ ଆଉ ଚଣା ଲଗାଉ ମାଣ୍ଡିଆ କୁଇରି କୋଳଥ ଆହୁରି ଚଣା ବି ଲଗାଉ ବିରି ଝଟା ଇତ୍ୟାଦି ଲଗାଉ ଆଉ